ରୋଷେଇ କରିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ମନ ଯିଏ ରୋଷେଇ କରିବ ତାର ମନ ରୋଷେଇ କରିବା ବେଲେ ସ୍ଥିର ଥିବା ଦରକାର ଯଦି ତା ମନ ଚଞ୍ଚଳ ଥିବ ସେ ଯେତେ ସବୁ ମସଲା ଦେଉ ନା କାହିଁକି ଏତେ ଭଲ ହେବନି ଯେତେ ତ ତା ମନ ଦେଇକି ଯଦି ସେ ରୋଷେଇ ନ କରିବ ତା ମନଟା ଯଦି ଚଞ୍ଚଲ ଥିବ ସେ ରୋଷେଇ କରଲା ବେଲେ ଭାବ ଭାବିବ ହଁ ମୁଁ କାଲି ଏଇଠି ଯାଇଥିଲି ସେଠି ଯିବି ଭାବିଥିଲି ଯାଇପାରିନାଇଁ ଏଇଟା ସବୁ କିଛି ଭାବିବ ଅଲ ବାହାର କିଛି ଅଲଗା ଜିନିଷ ତାର ସେ ରୋଷେଇ କରଲା ଉପରେ ମନ ନଥିବ ସେ ରୋଷେଇ କରଲା ଟାଇମ୍ରେ ତାର ସବୁ ସେ ଯେଉଁଟା ସେ ରୋଷେଇ କରୁଥିବା ସେଇଟା ପୁରା ପୋଡ଼ି ହେଇଯିବ ଜଳିଯିବ ସେ ଖାଦ୍ୟଟା ସ କିଛି ସେ ଖାଇପାରିବ ନାହିଁ ଆଉ ଯଦି ସେ ସବୁକୁ ସେ ତ ମନ ଦେଇକି ସେ ସେ ସବୁ ମସଲା ଦେବେ ସେ ଗୋଟେ ବିରିୟାନୀ ବନେଇବା ପାଇଁ ଗରମ ମସଲା ଓ ଯୋଉ ବେରସ୍ତା ଜୋ ଜୋ ଯାହା ଯାହା ଲାଗୁଛି ସବୁ ଦେବେ ହେଲେ ସେ ବନେଇଲା ବେଲେ ତା ମନଟା ଯଦି ସେଇଠି ନଥିବ ସେ ଭାବିବ ତା ମୁଁ ତା ସହିତ ତାର ଝଗଡ଼ା ହେଇଛି କାଲି ମୋର ସେ କ'ଣ ଭାବିବ ମୋ ସେ ମୋ ନାଁରେ ଏଇଟା କହିଛି ସେ ତାଙ୍କୁ ଏଇଟା ସବୁ ଭାବିବ ତାର ମନଟା ସ୍ଥିର ନଥିବ ସେ ରୋଷେଇ କଲା ବେଲେ ତା ମନ ସେଠି ନଥିବ ଚଞ୍ଚଲ ଥିବ ତା ମନ ଏପଟେ ସେପଟେ ଥିବ ସେ ସେଟା ବନେଇଲା ବେଲେ କେବେ ବି ସୁସ୍ୱାଦୁ ହେବେ ନାହିଁ ସେଇଟା କେବେ ସେଇଟାରେ କେବେ ବି ସେତେ ସ୍ୱାଦ ଆସିବ ନାଇଁ ଆଉ ତାର ମନଟା ଯଦି ସେ ସ୍ଥିର କରିକି ମନ ଦେଇକି ସେଟା ରୋଷେଇ କରିବେ ଆଉ ସବୁ ପ୍ରକାର ମସଲା ଦେବେ ତା ଭିତରେ ଆଉ ସବୁ ଭଲ ତା ମନଟା ପୁରା ସ୍ଥିର ସେ ରୋଷେଇ କରିବା ପଟେ ମନ ଦେବେ ଆଉ କୌଣସି ବା ବାହାରୁ କଣ ହେଉଛି କି ନାହିଁ ସେଠାରେ ସେ ମନ ଦେବେ ନାହିଁ ହେଲେ ତା ରୋଷେଇ ବହୁତ ଭଲ ହେବ ହଉ ବହୁତରୁ ବହୁତ ଭଲ ହେବ ଯେଟା ସେ ମନ ଦେଇକି ରୋଷେଇ ହଁ ଯିଏ ସେ ସେଟା ରୋଷେଇ କରୁଥିବ ତା ମନ ବାହାରେ ଥିବ ଚଞ୍ଚଲ ଥିବ ସେଟା ଖାଇ ହେବ କିନ୍ତୁ ସେ ସେମିତି ସୁଆଦ ଆସିବ ନାଇଁ ସେଇଟା ଯେଟା ସେ ତାର ମନ ଦେଇକି ରୋଷେଇ କରିବ ସେ ମନ ଦେଇକି ରୋଷେଇ କର ତା ସବୁ ମସଲା ଦବ ତେଲ ଦବ ଯେତିକି ଯେତ ଯେତେ ପରିମାଣ ଦେବା ସେ ଦେବ ତାର ମନ ଯଦି ଚଞ୍ଚଲ ଥିବ ସେ ଟିକେ ତେଲ ଯାଗାରେ ଅଧିକ ତେଲ ଦେଇଦବ ମସଲା ଦେବାର ଅଛେ ସେ ତା ଜାଗାରେ ଲଙ୍କା ଗୁଣ୍ଡ ଦେଇଦେବ ଅଧିକ ହଲଦୀ ନ ଦେବ ସେଟା ସେ ଠିକ୍ସେ ରୋଷେଇ କରିବ ନାହିଁ ତ ମନ ଯେ ଚଞ୍ଚଲ ଥିବ ଯେ ତ ଲୁଣ ଦେବ ଲୁଣ ଜାଗାରେ ଚିନି ଦେଇଦେବ ସେମତି ହେବ ତ ତା ମନରେ ସ୍ଥିର ରୋଷେଇ କରିବାକୁ ସ୍ଥିର ଗୋଟଏ ଜାଗାରେ ଥିବ ତେବେ ସେ ଭଲସେ ରୋଷେଇ କରିପାରିବ ସେ ଚିନି ହଉ କି ଲୁଣ ହଉ ମସଲା ହଉ ସବୁ ପରିମାଣ ମାପରେ ଦେଇପାରିବ ସେ ଏତିକି ଚାଉଲରେ କେତିକି କଣ କେତିକି ପାଣି ଲାଗିବ କଣ ସେ ସେଠି ଭଲସେ ଦେଇପାରିବ ସେଥିପାଇଁ ରୋଷେଇ କରିବାର ସବୁଠୁରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ମନ ମନଟାକୁ ସ୍ଥିର ରଖିକି ରୋଷେଇ କରିବା